କାର୍ଯ୍ୟକ୍ଷେତ୍ରରେ ଯଦି ବିବାଦ ଉପୁଜେ ତା'ହେଲେ ସର୍ବପ୍ରଥମେ ଦୁଇଜଣଙ୍କ ମଧ୍ୟରେ ବୁଝାମଣା କରିବା କିମ୍ବା ଚାରିଜଣଙ୍କୁ ଧରି ବୁଝାମଣା କରିବା ଯଦି ସେଥିରେ ବୁଝାମଣା ମଧ୍ୟ ନ ହୋଇପାରେ ତା'ହେଲେ ଗାଁ ବସାଇବା ଗାଁରେ ସଭାସମିତି ବସାଇ ସାରି ତାହାକୁ କେମିତି ସମାଧାନ ହୋଇପାରିବ ତା'ର ସମାଧାନ କରିବା ଗାଁ ମୁଖିଆଙ୍କୁ ଡାକି ସେ ବିଷୟରେ କହିବା ସରପଞ୍ଚଙ୍କୁ ଡାକି ମଧ୍ୟ ସରପଞ୍ଚଙ୍କୁ ଡାକି ମଧ୍ୟ ପଞ୍ଚାୟତରେ ସେ ବିଷୟରେ ବୁଝାମଣା କରିପାରିବା ଯଦି ସେଥିମଧ୍ୟରେ ସେଗୁଡ଼ିକ ଯଦି ବୁଝାମଣା ନହେଲା ତା'ହେଲେ ଆଇନତଃ ଆମେ ପ୍ରଥମେ ଥାନାକୁ ଯାଇ ଥାନାର ଦ୍ଵାରସ୍ଥ ହୋଇ ଉଭୟପକ୍ଷ ଯାଇ ସେ ଯାଗାରେ ବୁଝାମଣା କରିପାରିବା ଏବଂ ଯଦି ସେଥିରେ ମଧ୍ୟ ନହୁଏ କୃତକାର୍ଯ୍ୟ ନହୁଏ ତା'ହେଲେ ଆଇନଜୀବୀଙ୍କ ଦ୍ୱାରା କୋର୍ଟର କୋର୍ଟକୁ ଯାଇ ସେଠି ସମାଧାନ କରିପାରିବା କିନ୍ତୁ ନିଜ ହାତକୁ କେବେ ଆଇନ୍କୁ ନ ନେଇ ଆଇନ୍ ସହ କାମ କରିଲେ ସବୁଠୁ ଭଲ ହେବ